ହଁ ମୁଁ ଭାଗ ନେଇଥିଲି ଯେତେବେଳେ ମୁଁ ସ୍କୁଲ ପଢ଼ୁଥିଲି ସେତେବେଳେ ଆଉ ମୋର ଡ୍ୟାନ୍ସ କର୍ବାର୍ ଖୁବ୍ ଇଚ୍ଛା ଥିଲା ମୁଁ ସ୍କୁଲରେ ବା କିଛି ଜାଗାରେ ମିଶା କେଉଁଠି ପୂଜା ଯିବାକୁ ମିଶା ସବୁ ଜାଗାରେ ମୁଁ ଏମ୍ତି ଖାଲି ନାଚୁଥିଲି ତାପରେ ସେଇଟା ଦେଖିକରି ମୁଁ ଗୋଟେ ନିଷ୍ପତ୍ତି ନେଲି ଯେ ମୁଁ ଡ୍ୟାନ୍ସ ପ୍ରୋଗ୍ରାମ ଗୋଟେ କରିବି ତାର୍ ପରେ ସ୍କୁଲକୁ ଗୋଟେ ଫଙ୍କସନ୍ ହଉଥିଲା ସେତେବେଳେ ଡ୍ୟାନ୍ସ କରୁଥିଲି ସେତେବେଳେ ସାର୍ ମ୍ୟାଡ଼ାମ ଦେଖିକରି କହିଲା ଯେ ନାଇଁ ତୁମେ ଡ୍ୟାନ୍ସ କରିପାରୁଛ ତୁମେ ଗୋଟେ ଡ୍ୟାନ୍ସ ମାଷ୍ଟରକୁ ପାଖକୁ ଯାଇକରି ଆଡ଼ମିସନ ହୁଅ ସେଠି ଯାଇକରି ଆଡ଼ମିସନ ହେଲି ତାର୍ ପରେ ମୁଁ ଡ୍ୟାନ୍ସ ଶିଖିକରି ଯେତେବେଳେ ଶିଖି ପୁରା ଶିଖି ଗଲି ତାର୍ ପରେ କଲେଜକୁ ଯେତେବେଳେ ଗଲି ସେଠି ଯାଇକରି ମୁଁ ଆୱାର୍ଡ଼ ମିଳିଥିଲା ମୋତେ